ସରକାରଙ୍କ ଶାସନରେ ଗ୍ରାମାଞ୍ଚଳ ମାନଙ୍କରେ ବହୁତ ଅଭାବ ଅଛି ଠିକ୍ ଯେମିତି ସରକାର ରାସ୍ତା ଡାକ୍ତରଖାନା ଖୋଲିଦେଇଛନ୍ତି ରାସ୍ତା ବନାଇଛନ୍ତି କିନ୍ତୁ ଅଧା ହୋଇ ପଡ଼ିଛି ଭଲ ଭାବରେ ତିଆରି ମଧ୍ୟ କରିଦେଇନାହାଁନ୍ତି ଡାକ୍ତରଖାନାରେ ଯଦି ଜଣେ ଗର୍ଭବତୀ ମହିଳା ଯାଏ ତେବେ ତା ପାଇଁ ବେଟ୍ ଭଲ ଡାକ୍ତର ମାନଙ୍କରେ ମଧ୍ୟ ସୁବିଧା ନାହିଁ ଆଉ ଆମ ଅଞ୍ଚଳରେ ତ ଆମ ପରିବେଶକୁ ଭଲରେ ରଖିବାପାଇଁ ଡଷ୍ଟବିନ୍ ନାହିଁ ମଇଳା ଗାଡ଼ି ମଧ୍ୟ ନାହିଁ ଯଦି ସରକାର ଗ୍ରାମାଞ୍ଚଳ ମାନଙ୍କରେ ଏହି ସୁବିଧା ଭଲ ଭାବରେ ବ୍ୟବସ୍ଥା କରନ୍ତି ତେବେ ଗ୍ରାମାଞ୍ଚଳରେ ଲୋକମାନେ ଭଲ ଭାବରେ ଜୀବନଯାପନ କରିପାରିବେ